ଆମ ପରିବାରରେ ଆମେ ଛଅ ଜଣ ରହୁ ଆଉ ବାପା ତାଙ୍କର ଚାଷ କରନ୍ତି ଗାଈ ରଖିଛୁ ଦିଇଟା ଗାଈ ରଖିଛୁ ସେ ବିଲ ବାଡ଼ି ଅଛି ସେ ସକାଳୁ ଉଠିଲେ ତାଙ୍କର ଯିବେ ଖାଇକି ବିଲକୁ ଯିବେ ଯେ ମୁଁ ସକାଳୁ ଚାହା କରେ ଚା ଚୁଇ କରିବି ଜଳିଖିଆ କରିବି ସେ ତାଙ୍କର ଖାଇକି ଯିବେ ଛୁଆ ପୁଅଟେ ଅଛି ଝିଅ ଅଛି ଝିଅ ପାଠ ପଢ଼ୁଛି ପୁଅ ବି ପାଠ ପଢ଼ୁଛି ଆଉ ସିଏ ସକାଳୁ ଉଠିଲେ ଟିଉସନ ଯିବେ ତାଙ୍କ ପାଇଁ ଜଳଖିଆ କରେ ସେ ଖାଇକି ଯାଆନ୍ତି ସ୍କୁଲକୁ ଟିଉସନ୍ରୁ ଆସିକି ସ୍କୁଲକୁ ଯିବେ ତାପରେ ମୁଁ ମୋର ଖା ଖିଆ ପିଆ ସାରିକି ମୋର ବିଲକୁ ଯିବି ବି ବାରି କାମ କରିକି ପିଆଜ ରସୁଣ ଯାହା ଲଗାଇବା କଥା ଲଗାଇବି ତାପରେ ରୋଷେଇ ବାସ ସାରିବି ସାରିଲା ପରେ ମା ଆସନ୍ତି ତାଙ୍କୁ ଭାତ ଦେବେ ଖାଇ ପିଇକି ଘରେ ରହୁ ଆଉ